ହ୍ୟାଲୋ ଡ୍ରାଇଭର ଭାଇ ମୁଁ ରଣପୁରରୁ କହୁଛି ରାଜକିଶୋର ନାୟକ କାଲି ମୁଁ ଆପଣଙ୍କୁ ଫୋନ୍ କରି କହିଥିଲି ରଣପୁରରେ ଆପଣ ଦଶଟା ସୁଦ୍ଧା ଆସିକି ପହଞ୍ଚିଲେ ମତେ ନେଇ ଏଗାରଟା ସୁଦ୍ଧା ଭୁବନେଶ୍ଵରରେ ପହଞ୍ଚାଇଦେବେ ତେଣୁ ଆପଣ କାଲି ଠିକ୍ ସମୟରେ ଆଉ ସର୍ଟକଟ୍ ରାସ୍ତାରେ ଆସି ରଣପୁରରେ ପହଞ୍ଚି ଏଗାରଟା ସୁଦ୍ଧା ମତେ ନେଇ ଯଦି ଭୁବନେଶ୍ଵରରେ ପହଞ୍ଚେଇଦେଇପାରନ୍ତି ବହୁତ ମଙ୍ଗଳ ହେବ ରହିଲି